ଯେମିତି ସକାଳେ ସକାଳର ଭୋଜନ ପାଇଁ ମୋତେ ଦୋସା ଭଲ ଲାଗେ ଆଉ ମୁଁ ସେଇଟା କରିଛି ବି ତ ମୋତେ ଦୋସା ଭଲ ଲାଗେ ଆଉ ଖରାବେଳ ପାଇଁ ଯେମିତି ମନ୍ଦିର ଖାଦ୍ୟ ଭାତ ଡାଲମା ଖଟା ଘାଣ୍ଟ ଶାଗ ଏସବୁ ମୋତେ ବହୁତ ଭଲ ଲାଗେ ଆଉ ଏସବୁ ମୁଁ ପ୍ରସ୍ତୁତ କରିଛି ବି ଆଉ ରାତି ପାଇଁ ହେଲେ ମୁଁ ଡିିନର୍ ପାଇଁ ମୋତେ ଯେମିତିକି ଟିକେ ନାନ୍ ଆଉ ପନିର ମସାଲା ଏସବୁ ମୋତେ ବହୁତ ଭଲ ଲାଗେ ତ ଏଇ ପ୍ରାୟତଃ ମୋତେ ସବୁ ଜିନିଷ ଖାଇବାକୁ ଭଲ ଲାଗେ ହେଲେ ଏଇ ଜିନିଷରେ ମୁଁ ବହୁତ ଖୁସି ହୁଏ ଖାଇବାରେ ଖାଇବାରେ ମୁଁ କେବେ ବି କେଉଁ ଜିନିଷକୁ ଅପମାନ କରେନି ମୁଁ ସବୁ ଜିନିଷ ଗ୍ରହଣ କରିକି ଖାଇଦିଏ